ଶୀତ ଋତୁୁର ବୁଲିବାକୁ ବେଶୀ ପସନ୍ଦ ଲାଗେ କାରଣ ସେତେବେଳେ ଖରା ବି କମ ଥାଏ ଥଣ୍ଡା ବେଶୀ ଥାଏ ଆଉ ସେଇ ସମୟରେ ଜାଗା ଜାଗାରେ ଫୁଲ ବଢ଼ିଆ ଫୁଲଗୁଡ଼ା ଫୁଟେ ଦେଖିବାର ସୌନ୍ଦର୍ଯ୍ୟ ତାର ଅଲଗା ଥାଏ ଆଉ ସେଇ ସମୟରେ ସବୁ ଜାଗାଗୁଡ଼ା ଦେଖିବାକୁ ସବୁଜ ସବୁଜ ଲାଗେ ଆଉ ବହୁତ ଜାଗାରେ କୁହୁଡ଼ି ବି ପଡ଼ିଥାଏ